ଆମର ଏଠାରେ ବଜାରର ସେତେଟା ସୁବିଧା ନାହିଁ ତେଣୁ ଚାଷୀ ବା ବ୍ୟବସାୟୀମାନେ ନିର୍ଦ୍ଧିଷ୍ଟ ସ୍ଥାନରେ ବହୁ ସଂଖ୍ୟାରେ ଏକାଠି ହୋଇପାରନ୍ତି ନାହିଁ ତେଣୁ ଏଣେ ତେଣେ ହୋଇ କିଏ ରାସ୍ତା ପାଖରେ ତ କିଏ ହାଟ ବାହାରେ ନିଜର ଜିନିଷ ସବୁ ବିକ୍ରି କରିଥାନ୍ତି ଏବଂ ବର୍ଷା ଦିନେ ଏହା ଆହୁରି କଷ୍ଟ କର ହୋଇପଡ଼ିଥାଏ ତେଣୁ ଯଦି ଆମର ବଜାରର ମରାମତି କରି ଏବଂ ତାକୁ ଯଦି ବଡ଼ କରାଯାଏ ତେବେ ଲୋକମାନେ ଅତି ସହଜରେ ଯାଇ ବିଭିନ୍ନ ପ୍ରକାର ଜିନିଷକୁ ଦେଖି ତାଙ୍କ ମନପସନ୍ଦର ଜିନିଷକୁ କିଣିପାରନ୍ତେ